ନମସ୍କାର ମ୍ୟାଡ଼ାମ୍ କେତେବେଳେ ସ୍କୁଲ୍ ପହଞ୍ଚିଲେ

ହଁ ମ୍ୟାଡ଼ାମ୍ ସେଇଟା ତ ଆଉ ଖାଲି ପାଠପଢ଼ା ଉପରେ ହାମ୍ପର୍ ହେଉଛି ହଁ ଏପଟେ ପୁଣି ଇଲେକ୍ସନ୍ ଡିୟୁଟି ପକେଇ ଦେଉଛନ୍ତି ନା ପୁଣି ତାଙ୍କର ଭୋଟ୍ ଗଣତି କରିବା ଇଏ କରିବା ଏସବୁ ସମସ୍ୟା ରହୁଛି ଯାହାଦ୍ଵାରାକି କୋର୍ସଟା ବି କମ୍ପ୍ଲିଟ୍ କରିହେଉନି କ'ଣ କରିବେ ଆଉ ପିଲାମାନଙ୍କର ମାଆ ବାପା ଆସିକି ସ୍କୁଲ୍ରେ କମ୍ପଲେନ୍ ବି କରିଦେଲେଣି

ଏପଟେ ପିଲା ପ୍ରେଜେଣ୍ଟ୍ କରିସାରିକି ଶୀଘ୍ର ତାଙ୍କୁ ପାଚିକିଆ ମାନଙ୍କୁ ନ ଖବର କଲେ ଯେ ଏତିକି ପ୍ରେଜେଣ୍ଟ୍ କହିକି ସେମାନେ ପୁଣି ଇଏ ରୋଷେଇ କରିବେ ସେଇ ଦାୟିତ୍ୱ ବି ରହିଲା ମାଷ୍ଟର୍ମାନଙ୍କର ଉପରେ ତ ସେ ପାଠପଢ଼ାରେ ହାମ୍ପର୍ ହେବନି ଆଉ କିସ ହେବ ହଁ ତ ସେଇଟା ଗଭର୍ଣ୍ଣମେଣ୍ଟ୍ ଟିକିଏ ବୁଝିବା ଦରକାର ନା ଯଦି ଆମେ ଏଇଥିପାଇଁ ଯଦି ଆମେ ଚାକିରି କରିନୁ ତ ସେଇଟା ସରକାର ବୁଝିବା ମାଷ୍ଟର୍ମାନଙ୍କର ଇଚ୍ଛା ଅଛି ସମୟ ହିଁ ପାଇଲେ ତ ସେମାନେ ପିଲାମାନଙ୍କୁ ପଢ଼େଇବେ ନା ତ ସେମାନେ ତ ଏ କାମ ସେ କାମରେ ସବୁ ରହୁ ଅଟକି ଯାଉଛନ୍ତି ନା ଏପଟେ ସାତଟା କ୍ଲାସ୍କୁ ତିନିଟା ଟିଚର୍ ଆଉ ସେଇ ଶିକ୍ଷକମାନେ ବା କରିବେ ଆଉ କ'ଣ ଦେଖନ୍ତୁ ମ୍ୟାଡ଼ାମ୍ ସ୍କୁଲ୍ ଅଛି ପିଲାବି ଅଛନ୍ତି ସେଇ ହିସାବରେ ମାଷ୍ଟର୍ ନାହାନ୍ତି ହେଲା ତ ତାଙ୍କୁ ପୋଷ୍ଟିଙ୍ଗ୍ ଦେଲେ ସିନା ବି ଆଉ କିଛି ମାଷ୍ଟର୍ ହେଇଥାନ୍ତେ ସ୍କୁଲ୍ ଗୁଡ଼ାକ ଭଲ ଚାଲିଥାନ୍ତା ସିଏ ତ ସେ ପୋଷ୍ଟିଙ୍ଗ୍ ହିଁ ଦେଉନାହାନ୍ତି ତେଣୁକରି ସେ ମା' ପିଲାମାନଙ୍କ ଉପରେ ହିଁ ଚାପଟା ପଡ଼ୁଛି ନା ହେଉ ମ୍ୟାଡ଼ାମ୍ ଏବେ ଆମେ ନିଜ ନିଜର କ୍ଲାସ୍ ନେବା ଆଉ ପରେ କଥା ହେବା